ବଉଦ ଜିଲ୍ଲାର ବଉଦ ଜିଲ୍ଲାର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଯୋଜନା ଦେଇଛନ୍ତି ଯାହାଦ୍ୱାରା ସେ ଯୋଜନା ହେଉଛି ଇନ୍ଦିରା ଆବାସ ଯୋଜନା ତା'ପରେ ବିଜୁ ପଟ୍ଟନାୟକ ଆବାସ ଯୋଜନା କାଳିଆ ଯୋଜନା କିଶାନ ଯୋଜନା ଓ ପୋଷଣ ଯୋଜନା ତା'ଦ୍ଵାରା ସୋସାଇଟି ଯୋଜନା ବି ମଧ୍ୟ ଅଛି ମିଶନ ଶକ୍ତି ହେଉଛି ନାରୀମାନଙ୍କ ଯୋଜନା ନାରୀମାନେ ସେଇଥିରୁ ଲୋନ୍ ନେଇ କିଛି କିଛି ତାଙ୍କର କରିଥା'ନ୍ତି ଆଉ ଏମିତି ଆପ୍ ପକ୍କା ବିଜୁ ପଟ୍ଟନାୟକ ଯୋଜନା ଯେଉଁ ଅଛି ସେଇଟା ହେଉଛି ଘରର ଯୋଜନା ଯେଉଁଗୁଡ଼ାକି ଏମିତିକି ଆଗ ଲୋକମାନେ ମାଟି ଘରେ ରହୁଥିଲେ ଏହି ସନ୍ ଯେଉଁ ଯୋଜନା ସରକାର ଦେଇଛନ୍ତି କେହି ବି ଆଉ ମାଟି ଘରେ ରହୁନାହାନ୍ତି ସଭିଏଁ ଭଲରେ ପକ୍କା ଘରରେ ରହୁଛନ୍ତି